ଓଡ଼ିଶାର ପ୍ରମୁଖ ଶିଳ୍ପ କିମ୍ବା କ୍ଷେତ୍ର ଗୁଡ଼ିକ ଯାହା ରାଜ୍ୟର ଅର୍ଥନୀତିରେ ଯୋଗଦାନ କରେ କୃଷିଜାତ ଦ୍ରବ୍ୟ ତ ଆମର ସାଧାରଣତଃ ଚାଉଳ ଏଇଟା ଯାହାକିଛି ଉତ୍ପାଦନ କରିକିନି ଖୁଚୁରା ବ୍ୟବସାୟ ମାର୍କେଟ୍ରେ ଏଟା ବହୁତ ଉପକାର କରେ ତା ବଦଳରେ ଖଣିଜ ପଦାର୍ଥ ବହୁ ମାତ୍ରାରେ ଆମର ଉତ୍ପାଦନ ହେଇ ଆଇରନ୍ ମାଙ୍ଗାନିଜ୍ କୋଇଲା ଆଉ କ୍ରୋମାଇଟ୍ ବହୁ ମାତ୍ରାରେ ଓଡ଼ିଶାକୁ ଖୋରାକ୍ ଯୋଗାଏ ବିଶେଷ କରି ଖଣିଜ ପଦାର୍ଥ ବି ବୋହୁ ମାତ୍ରାରେ କୋଇଲା ମାଙ୍ଗାନିଜ୍ କ୍ରୋମାଇଟ୍ ଆଇରନ୍ ବହୁମାତ୍ରାରେ ଓଡ଼ିଶାକୁ